ଡେଙ୍ଗୁ ଜ୍ୱର ଓ ମ୍ୟାଲେରିୟା ଜ୍ୱର ବହୁତ ବିଷାକ୍ତ ଜନକ ରୋଗ ହୋଇଥାଏ ଏହି ରୋଗ ଯୋଗୁଁ ବହୁତ ଲୋକଙ୍କର ଦେହ ଖରାପ ବହୁତ ଲୋକ ବେମାର ପଡ଼ିଥାନ୍ତି ତାଙ୍କର ଦେହ ବହୁତ ଅସୁସ୍ଥ ହୋଇଥାଏ କେଉଁ କେଉଁ ଲୋକ ମରିବିଯାଆନ୍ତି ତ ଏହି ଯୋଗୁଁ ଏହି ଜ୍ୱରରୁ ବଞ୍ଚିବା ପାଇଁ ଏହି ରୋଗରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ କିନା ଆମକୁ ସତର୍କତା ରହିବାକୁ ପଡ଼ିବ ସାବଧାନରେ ଆମକୁ କରିବାକୁ ପଡ଼ିଥାଏ ଆମ ଘର ଆଖପାଖ ସବୁ ସଫା ସୁତୁରା ରଖିବା ଦରକାର ସବୁ ଅଣ ଦୂଷିତ ପାଣିମାନଙ୍କୁ ପାଣି ସବୁକୁ ସଫା କରିବାର ଦରକାର ଘଷି ଧୂଆଁ ସବୁ ଲଗାଇବା ଦରକାର ଘରେ ମଶାରୀ ଟାଙ୍ଗିକି ଶୋଇବା ଦରକାର ଏଇ ମ୍ୟାଲେରିୟା ଭଳି ଜ୍ୱର କ୍ଲୋରୋକୁଇନ୍ ମେଡ଼ିସିନ୍ ଖାଇବା ଦ୍ୱାରା ଠିକ୍ ହେଇଥାଏ ଡେଙ୍ଗୁ ଜ୍ୱର ପାଇଁକିନା ରକ୍ତ ପରୀକ୍ଷା କରି ଡେଙ୍ଗୁ ଜ୍ୱର ଚିହ୍ନଟ କରିବା ଦରକାର ଆଉ ଡେଙ୍ଗୁ ଜ୍ୱରରୁ ରକ୍ଷା ପାଇବା ପାଇଁ ଆମକୁ ଆଖପାଖ ଅଞ୍ଚଳ ସବୁ ସଫା କରିଆ ଦରକାର ସରକାର ଆମ ପାଇଁକିନା ବହୁତ ସୁବିଧା ବି କରିଥାଏ ଯିଏ ଡେଙ୍ଗୁ ଜ୍ୱର ମଶାଜନିତ ରୋଗରୁ ରକ୍ଷା ପାଇବା ପାଇଁକି ନଳା ନର୍ଦ୍ଧମାରେ ମଶା ତେଲ ବ୍ୟବହାର କରିଥାନ୍ତି ମଶା ଧୂଆଁ ଗାଡ଼ି ଘର ଘର ବୁଲି ଆମକୁ ସୁରକ୍ଷା ଦେଇଥାଏ ମଶା ଦାଉରୁ ରକ୍ଷା କରିବା ପାଇଁ ତ ଏଇସବୁ ରୋଗରୁ ରକ୍ଷା ପାଇବା ପାଇଁ କି ନା ଆମକୁ ନିଜକୁ ସତର୍କତା ମାନେ ସାବଧାନରେ ରହିବାକୁ ପଡ଼ିବ କାହିଁକିନା ଏହି ରୋଗରୁ ରକ୍ଷା ପାଇବା ପାଇଁକି ହେଲେ ଆମକୁ ମଶାରୀ ଟାଙ୍ଗିକି ଶୋଇବା ଦରକାର ଆଉ ଆଖ ପାଖ ଘର ପାଖ ସବୁ ସଫା କରିବା ଦରକାର